ହଁ ହ୍ୟାଲୋ ଆଜ୍ଞା ନମସ୍କାର ଗଣେଶ ସାଇକେଲ୍ ଦୋକାନରେ ଲାଗିଛି ଆଜ୍ଞା ମୋର ଲେଡ଼ିବାର୍ଡ଼ ସାଇକେଲ୍ଟେ କିଣିବାର ଥିଲା ତ ଆଜ୍ଞା କେତେ କ'ଣ ରେଞ୍ଜ ଆସୁଛି

ମାନେ ନୂଆ ମଡ଼େଲର ତା'ର ଆଉ କିଛି ଅଛି ଲେଡ଼ିବାର୍ଡ଼୍ କମ୍ପାନୀର ଆଉ କ'ଣ ବ୍ୟାଟେରୀ ସିଷ୍ଟମ୍ କ'ଣ ଦେଉଛି ନାହିଁ ଛୋଟ ସାଇକେଲ୍ ଆମେ ନେଇଥାନ୍ତୁ ଦୁଇ ତିନିଟା ନେଇଥାନ୍ତୁ ଯେ ସେ ପଚାରୁଥିଲି ଆଉ ପୁଅ ପାଇଁ ବି ଗୋଟେ ଜେଣ୍ଟସ୍ ସାଇକେଲ୍ଟେ ଗୋଟେ ଦରକାର ଥିଲା ଆଉ ଝିଅ ପାଇଁ ଗୋଟେ ଲେଡ଼ିବାର୍ଡ଼ଟେ ଦରକାର ଥିଲା ଆଚ୍ଛା ଜେଣ୍ଟସ୍ ସାଇକେଲ୍ଟା ହଁ ହଉ ଆଜ୍ଞା ଯେଉଁ ପୁଅ ପିଲା ପାଇଁ କିଛି ନାହିଁ କେଉଁ କମ୍ପାନୀର କେତେ ଇଞ୍ଚ କ'ଣ କେତେ କ'ଣ ରହିବ ତା'ର ହାଇଟ୍ଟା କେତେ କ'ଣ ରହିବ ତା'ର ତା'ର ହାଇଟ୍ କେତେ କ'ଣ ରହିବ ଆଜ୍ଞା ଶୁଣନ୍ତୁ ତାର ହାଇଟ୍ କେତେ କ'ଣ ରହିବ ଏଇ ଯେଉଁ ପୁଅ ପିଲାଙ୍କ ପାଇଁ ସାଇକେଲ୍ଟା ଯୋଉ କେଉଁ କେଉଁ ମଡ଼େଲର ଅଛି ପଛ ପଟେ ଯେଉଁ ଡିପ୍ ଥାଇକି ଟାଇପ୍ର ଗୋଟେ ଯେଉଁ ଉପରୁ ଟେକିକି ଥାଉଛି ସେଇ ଟାଇପ୍ର ସେଇ ମଡ଼େଲ୍ଟା ନା ନର୍ମାଲ୍ ଟାଇପ୍ର ହଁ ନାହିଁ ପଚାରିକି ବୁଝିବା ଦରକାର ଯେମିତି ବ୍ରେକ୍ ନର୍ମାଲ୍ ଥାଇକି ଯେଉଁ ସେମିତି ରହୁଛି ଆଉ କ'ଣ ହଁ ଆସିବୁ କାଲିକି ପଳାଇ ଆସିବୁ ଯେ କାଲି ଆସିବୁ ଦୋକାନ ଖୋଲିଥିବ ଆପଣଙ୍କ ଦୋକାନ ଖୋଲା ଥିବ ମ୍ୟାଡ଼ାମ୍ ସାଇକେଲ୍ର ସିଟ୍ଟା ସେଟା ସ୍କ୍ରିନ୍ ବାଲା ନା ପ୍ଲେନ୍ ବାଲା ଅଛି ଆଜ୍ଞା ଆଜ୍ଞା